ଆଜିକାଲି ରୋଗୀମାନଙ୍କ ପାଇଁ ବହୁତ ପ୍ରକାର ସୁବିଧା ହୋଇଗଲାଣି ଯାହାଦ୍ୱାରା ଡକ୍ଟରମାନେ ରୋଗୀମାନଙ୍କୁ ତାଙ୍କ ଘରେ ରୋଗୀମାନେ ତାଙ୍କ ଘରେ ଥାଇବି ଡକ୍ଟରଙ୍କୁ ଟେକ୍ନୋଲୋଜି ମାନେ ଭିଡ଼ିଓ କଲ୍ ଦ୍ୱାରା ଡାକ୍ତରଙ୍କ ପରାମର୍ଶ ନେଇ ସେମାନଙ୍କ ଚିକିତ୍ସା କରିପାରୁଛନ୍ତି ଯାହାଦ୍ୱାରା ଡକ୍ଟରଙ୍କ ଟାଇମ୍ ବି ଟାଇମ୍ ବି ସଫିସିଏଣ୍ଟ ରୁହେ ଆଉ ରୋଗୀମାନେ ବି ବହୁତ ସହଜରେ ଭଲ ଓ ଜଲ୍ଦି ଭଲ ହୋଇଯାଆନ୍ତି ସେଥିପାଇଁ ଆଜିକାଲି ଡକ୍ଟର ଆଜିକାଲି ମେଡ଼ିକାଲରେ ବହୁତ ଭଲ ରିସର୍ଚ୍ଚ ଲ୍ୟାବ ଏବଂ ଆଜିକାଲି ସ୍କାନିଂ ଏସ୍ ଏସ୍ ବି ବହୁତ ଭଲଥାଏ ଏବଂ ରୋଗୀମାନଙ୍କ ପାଇଁ ବେଡ଼ ବି ସେମାନଙ୍କ ପରିମାଣରେ ଥାଏ ଅତ୍ୟଧିକ ସର୍ଜିକାଲ ଓ ଟି ବି ବହୁତ ଭଲ ଭାବରେ ଥାଏ ଆଜିକାଲି ସର୍ଜିକାଲ ଟୁଲ୍ ବି ବହୁତ ଆଜିକାଲି ଡକ୍ଟରମାନେ ବହୁତ ଭଲ ଭାବରେ ସେମାନଙ୍କ ରୋଗୀମାନଙ୍କୁ ଚିକିତ୍ସା କରିପାରୁଛନ୍ତି ଟେକ୍ନୋଲୋଜି ଆସିବା ଦ୍ୱାରା